ଦେଖନ୍ତୁ ଆମ ଏଠି ତ ସବୁଠାରୁ ଭଲ ଉତ୍ପାଦନ ହେଉଛି ଧାନ ଧାନଟା ହେଉଛି ପ୍ରଧାନ ଚାଷ ଆମ ଧାନ ଆମ ଏଇ ଜାଗାରେ ବହୁତ ଆମଦାନୀ ହୋଇଥାଏ ଏଁ ତା' ପଛେ ଧାନ ସରିଲା ପରେ ଆଉଥରେ ଚାଷୀଙ୍କ ହେଉଛି ବାଦାମଟା ବାଦାମଟା ବି ଭଲ ଆମଦାନୀ ହେଉଛି ଏଠି ଏଁ ବାଦାମ ଚାଷୀମାନେ ବି ଭଲ ରେଟ୍ରେ ପାଉଛନ୍ତି ଭଲ ଲାଭବାନ ବି ହେଉଛନ୍ତି ଏଁ ବାଦାମ ସରିଲା ପରେ ବି କିଏ ଆଉଥରେ ତରଭୁଜ ତରଭୁଜ ବି ଆମଦାନୀ ଭଲ ହେଉଛି ଏଁ ଏ ତରଭୁଜଟାରେ ବି ଭଲ ହଁ ତରଭୁଜ ବି ଭଲ ଭଲ ଲାଭବାନ ଆମେ ପାଇଥାଉ ହଁ ତା' ପଛେ ଆମର ଲାଭ ତ ହୁଏ ଏବଂ ସାଧାରଣତଃ ଅଧିକ ଆମ ଧାନରେ ଆମର ଲାଭ ହେଉଛି ବେଶୀ ଏଁ ଧାନ ଫସଲଟା ବି ଭଲ ହେଉଛି ଏଠି